ଆଜ୍ଞା ନମସ୍କାର ବହି ଫିଜିକ୍ସର ଟିକେ ଦରକାର୍ ଥିଲା ଫିଜିକ୍ସ କେମେଷ୍ଟ୍ରି ମ୍ୟାଥ୍ ଚାରିଟା ଦରକାର ଥିଲା ସାର୍ ଆନିଦେବେ ସାର୍ ଟିକେ ସାର୍ କାଲି କାଲି କାଲି ଏକା ଆଣିଦେବେ ସାର୍ କାଲି ଏକା ଆଣିଦେବେ ସାର୍ ସାର୍ ମୁଁ ତ ନେଇଥିଲି ହେଟା କେମେଷ୍ଟ୍ରିର ସାର୍ ଅର୍ଗାନିକ୍ର ନେଇଥିଲି ବୋଧେ ଅର୍ଗାନିକ୍ର ମେଟେଶ ନେଇଥିଲି ବୋଧେ ଫିଜିକ୍ସର ତ ଆପଣ ଦେଖି ଦିଅନ୍ତୁ ସାର୍ ଟିକେ ହଁ ସାର୍ ଫେରେଇ ଦେବି ସାର୍ ସାର୍ କାଲି ଏକା ଆଣିଦେବି ହେଲା ଏବେ ତ ଫିଜିକ୍ସ କେମେଷ୍ଟ୍ରି ମ୍ୟାଥ୍ ଦରକାର ଟିକେ ମୋତେ ହଁ ମୋତେ ତ ଟିକେ ଫିଜିକ୍ସ ର ଦେବେ ହେଲା କେମେଷ୍ଟ୍ରିର କେ ପି ଅଛି କି ହେଲା ହେଟାକୁ ଦେଖନ୍ତୁ ଟିକେ

ସାଇନ୍ସ ତ ହୁଁ କେ ପି ଗୁଟେ ଭଲ ଆସୁଛି ସାର୍ ମାନେ ବି ଆମ ଟିଚର୍ ବି ସେଟା ପଢ଼ାସନ୍ ନି ହଁ ସାର୍ ବି କହିଥିଲେ ହେଟା ଆନବାର୍ ଲାଗି ହେଟା ହୁଁ ଫିଜିକ୍ସ କେମେଷ୍ଟ୍ରି ଆଉ ମ୍ୟାଥ୍ ଟିକେ ଦେବ ମ୍ୟାଥ୍ ମ୍ୟାଥ୍ ତମଟା ଅଛେ କେନ୍ଟା ଦେଖନ୍ତୁ ଚେଷ୍ଟା କରନ୍ତୁ ଟିକେ ଯେନ୍ତା ହେଲେ ବି ଟିକେ ଦରକାର ଥିଲା ସେଇଟା ହଁ ହଉ ଏବେ ଦେଇ ଦେଉନାହାନ୍ତି ତାହେଲେ କାଲି ଆସିବେ ସେ କାଲି ଯେନ୍ ଯେନ୍ଟା ନେଇ ଯାଇଥିଲି ଆଉ ସିଙ୍ଗନେଚର୍ ମାରିଦେବି ହେଲା ଆଉ ଯେ କାଲି ମୁଁ ନେଇଥିଲି ଯେନ୍ଟା ସେ ଫିଜିକ୍ସ କେମେଷ୍ଟ୍ରି ନେଇଥିଲି ଯେନ୍ଟା ଫେରସ୍ତ କରିମି ଯେନ୍ଟା ଆଣିଦେବି ହେଲା ଦିଅ ଦିଅ ଜଲ୍ଦି ଜଲ୍ଦି ଜଲ୍ଦି ଦିଅ